ମୁଁ ଯେଉଁ ଜିନ୍ସ ପେଣ୍ଟଟି କିଣିଛି ତାହାର ଭଲ ଗୁଣ ହେଲା ତାହା ପିନ୍ଧିଲା ବେଳକୁ ମୋତେ ଭଲ ଫିଟିଙ୍ଗ୍ ହେଉଛି ଆଉ ଲୋକମାନେ ଦେଖି ମଧ୍ୟ ପସନ୍ଦ କରୁଛନ୍ତି